ଆମ ଓଡ଼ିଶାରେ କୃଷି ଉନ୍ନତି କରିବା ପାଇଁ ସବୁବେଳେ ହାଇ ପାୱାର୍ର ମେସିନ୍ ୟୁଜ୍ କରିବା ଦରକାର ଅର୍ ସମୟ ସମୟ ସମୟ ଅନୁଯାୟୀ ଆମେ କ୍ଷେତରେ କ୍ଷେତ ବାଡ଼ିରେ ଜମିରେ ପାଣିର ଯୋଗଦାନ ଦେବା ଦରକାର ଓ ଗଭର୍ଣ୍ଣମେଣ୍ଟ୍ ତରଫରୁ ସରକାରଙ୍କ ତରଫରୁ ଗରିବ ଲୋକମାନଙ୍କୁ ଅର୍ଥର ସହାୟତା ଦରକାର ଅର୍ଥର ସହାୟତା ଦରକାର ଯୋଗୁଁ ଗରିବ ଲୋକମାନେ କୃଷି କାମରେ ଉତ୍ସାହିତ ହେବେ ଅର୍ ଆହୁରି ଅଧିକରେ ଉନ୍ନତି ସେମାନେ କରି ପାରିବେ ବହୁତ କିଛି ମାତ୍ରାରେ ସେମାନେ କରି ପାରିବେ କୃଷି ଉନ୍ନତି କରିବା ପାଇଁ ବହୁତ ବହୁତ କିଛି କରିବାକୁ ପଡ଼େ ଆଉ ଅର୍ଥ ଦ୍ୱାରା ବହୁତ କିଛି ଲୋକ ମେସିନ୍ ଦ୍ୱାରା ବହୁତ ବହୁତ ମ ମାନେ ଅଧିକ ମାତ୍ରାରେ ମେସିନ୍ ୟୁଜ୍ କରିବା ଦ୍ୱାରା ଲୋକମାନଙ୍କର କ୍ଷେତିବାଡ଼ି ବହୁତ ଭଲରେ ହେଇଥାଏ ତା'ପରେ ଧାନ କଟା ମସିନ୍ ତା'ପରେ ଯାଇକିରି ଆମର କୀଟନାଶକ ଔଷଧ ର ମେସିନ୍ କୀଟନାଶକ ଔଷଧ ମେସିନ୍ ଆଉ ପିଡିଆ ପାଣି ସାରର ପ୍ରୟଯୋଗ କରିବା ଦ୍ୱାରା କୃଷି ଭଲ ହେଇଥାଏ କୃଷି ଉନ୍ନତି ଯୋଗୁଁ ସବୁବେଳେ ସବୁବେଳେ ଭଲ ହେଇଥାଏ